ମୋତେ ଦମ୍ ବିରିୟାନୀ ଖାଇବାକୁ ଭଲ ଲାଗେ ଗୁପଚୁପ ବି ଖାଇବା ପାଇଁ ଭଲ ଲାଗେ ରସଗୋଲା ଗୁଲାପ ଜାମୁନ

କୋଲଡ଼୍ ଡ୍ରିଙ୍କସ ବି ପିଇବାକୁ ଭଲ ଲାଗେ ଏସବୁ ମୁଁ ହୋଟେଲରେ ଖାଏ ଆମ ଟାଉନ୍ର ଗୋଟେ ହୋଟେଲ ଅଛି ସେମିଳିଗୁଡ଼ା ହୋଟେଲ ସେଇଠି ଖାଏ ସେଇଠି ସବୁ ପ୍ରକାର ଜିନିଷ ମିଳେ ସେଇଠି ଖାଇବା ପାଇଁ ଭଲ ଲାଗେ ବାଟ ଭୋଜିରେ ବି ଖାଇବା ପାଇଁ ଭଲ ଲାଗେ ସେଇ ବରା ଯାକ ହେଇଥିବ ସେଇଟା ଯାକ ଖାଇବା ପାଇଁ ଭଲ ଲାଗେ ଆଉ ଦମ ବିରିୟାନୀ ତ କୁହ ନାହିଁ ଦମ ବିରିୟାନୀ ମୋର ଫେଭରେଟ୍ ସେଇଟା ଆମେ ବହୁତ ଖାଏ ଆଉ ଖାଇବାଟା ମାନେ ହୋଟେଲ ଯାହା ଖାଇଲେ ଭଲ ଲାଗେ ସେଇଟା ଖାଇବାକୁ ମଜା ଲାଗେ ସେଠି ସବୁ କିିଛି ମିଳେ ହୋଟେଲରେ